ଆମର ଯେଉଁ ସେୟାର୍ ମାର୍କେଟ୍ରେ ପଇସା ଲଗାନ୍ତି ପଇସା ବି ଲଗେଇକିନି ବହୁତ ପଇସା ଉପାର୍ଜନ କରନ୍ତି ମଧ୍ୟ ପଇସା ବେଳେବେଳେ ବି ସବୁ ବୁଡ଼ିଯାଏ ଲସ୍ରେ ସେମାନେ ପଡ଼ନ୍ତି ଆମର ଓଡ଼ିଶାରେ ଗୁଗୁଲ୍ ପେ' ବିଭିନ୍ନପ୍ରକାର ପେ'ରେ ଆମେ ଫୋନ୍ ଦ୍ଵାରା ମାଧ୍ୟମରେ ପଇସା ଭଲମନ୍ଦ ଘରେ ବସିକରିବି ତିଆରି କଲେ ଆମେ ସେସବୁ କଥା ଜାଣିପାରୁଛୁ